ଛୋଟ ଛୋଟ ପିଲାମାନଙ୍କ ପାଇଁ ଗୀତ ଛୋଟ ଛୋଟ ଗଳ୍ପ ଲେଖିବା ମୋତେ ଭାରି ଭଲ ଲାଗେ ଲେଖାଲେଖି ମୋ' ଜୀବନର ବଞ୍ଚିବାର ମାଧ୍ୟମ ନୁହେଁ ମୋ' ବୃତ୍ତି ନୁହେଁ କିନ୍ତୁ ମୋ' ଅବସର ସମୟର ଉପଯୋଗ କରିବାର ଏକ ମାଧ୍ୟମ ଅଟେ ସାଧାରଣତଃ ଭାବେ ମୁଁ ଯେତେବେଳେ ଏକା ଥାଏ ମୁଁ ଯେକୌଣସି କାମ କରୁଥିଲେ ମଧ୍ୟ ମୋ' ମନ ମଧ୍ୟରୁ କିଛିକିଛି ଶବ୍ଦ ଆସିଯାଏ ଏବଂ ମୁଁ ତାକୁ ଲେଖିବାକୁ ଭାରି ଭଲପାଏ ସବୁଠାରୁ ଆରାମଦାୟକ ଜାଗା ହେଲା ମୋ' ଘର ମୁଁ ପ୍ରାୟ ସମୟ ଯେହେତୁ ଏକା ରୁହେ ତେଣୁ ଅନେକ ସମୟ ପାଏ ଏକା ଏକା ରହି ବିଭିନ୍ନ ଭାବନା ମଧ୍ୟରେ ବୁଡ଼ି ରହିବାକୁ ଆଉ ସେହି ଭାବନାଗୁଡ଼ିକୁ ଶବ୍ଦରେ ପରିଣତ କରି ଛୋଟ ଛୋଟ ଗଳ୍ପ ହେଲା କବିତା ହେଲା କିଛି ଉପନ୍ୟାସ ହେଲା ମୁଁ ତାକୁ ଲିପିବଦ୍ଧ କରି ରଖେ ଏହିପରି ଭାବରେ ଅନେକଗୁଡ଼ିଏ କବିତା ଆଜି ପର୍ଯ୍ୟନ୍ତ ମୁଁ ଲେଖି ରଖିଛି ସେହି ମଧ୍ୟରୁ ସବୁଠୁ ଗୋଟିଏ ବଡ଼ କବିତା ହେଲା ମୋର ଅହଲ୍ୟା ବିଶେଷ କରି ମୁଁ ନାରୀମାନଙ୍କ ଉପରେ ବେଶୀ କବିତା ଲେଖିଛି ସୁନ୍ଦର ସୁନ୍ଦର ଭଜନ ମଧ୍ୟ ଲେଖିଛି